ଚନ୍ଦ୍ରଗ୍ରହଣ ଧୂମକେତୁ ଭଳି ମହାକାଶୀୟ ମହାକାଶ ଘଟଣା ଦେଖିଛି ଏହା ମୋତେ ବିଶେଷ ଆକର୍ଷଣ କରେ କାରଣ ଏହା ଦେଖିବାକୁ ଗୋଟେ ଆଚମ୍ବିତ ଦୃଶ୍ୟ ଏହା ବର୍ଷକୁ ଥରେ କିମ୍ବା ଦୁଇ ଥର ଦେଖିବାକୁ ମିଳେ ଆଉ ଧୂମକେତୁ ଧୂମକେତୁ ଗୋଟେ ଗୋଟେ ଆଶ୍ଚର୍ଯ୍ୟକର ଘଟଣା ବା ଏହା ତାରା ତାରା ମଧ୍ୟରେ ନକ୍ଷତ୍ରମାନଙ୍କ ମଧ୍ୟରେ ପିଟାପିଟି ହୋଇ ଧୂମକେତୁ ସୃଷ୍ଟି ହୋଇଥାଏ ଧୂମକେତୁ ଉଡ଼ିବା ସମୟରେ ବହୁତ ଆକର୍ଷଣୀୟର ଜିନିଷ ସେଇଟା